ହ୍ୟାଲୋ ହଁ ଭଲ ଅଛି ଆଉ ସମ୍ବିତ କେମତି ଅଛି କି କେଉଁଠିକି ରଙ୍ଗିଲା

ହଁ ରଙ୍ଗିଲା ତ ଭଲ ଢାବା ମୁଁ ଜାଣିଛି ଭଲ ରୋଷେଇ ଫୋସେଇ କରେ ହଁ ହଁ ଲାଷ୍ଟ୍ ଟାଇମ୍ ଏହି ଜଷ୍ଟ୍ ଚାରି ତାରିଖରେ ଖାଇଥିଲି ବିରିୟାନି ଖାଇଥିଲି ଦୁଇ ଜଣ ସାଙ୍ଗ ଯାଇଥିଲୁ ମିଶିକି ଟେଷ୍ଟ୍ ଅସମ୍ ଥିଲା ମସ୍ତ୍ ଥିଲା ଟେଷ୍ଟ୍ ହଁ ସେ

ହଁ ହଁ କେଉଁଠି ଘରେ ଅଛୁ ନା କେଉଁଠି ଅଛୁ ଘରେ ହଁ ମୁଁ ବି ଘରେ ଅଛି ଆଜି ରାତି ଚାଲୁନୁ ଯିବା

ହଁ ହଁ ହଁ

ତା ଫ୍ରେସ୍ ଜିନିଷଟା କିନ୍ତୁ ପାଇବୁ

ଭଲ ଭଲ ଢାବା କହିଲେ ରଙ୍ଗିଲା

ହଉ ହଉ ଆଜି ରାତିକୁ ଆସେ ହାଁ

ଆଚ୍ଛା ହଉ ଠିକ୍ ଅଛି ବାଏ ହଁ ହଁ ବାଏ